ଓଡ଼ିଶାରେ ନୃତ୍ୟ ସବୁ ପ୍ରଦର୍ଶନ ସବୁ ମିଳେ ଦେଖିବାକୁ କିଛି ଅଞ୍ଚଳରେ ଯେପରି ରାସ୍ତା ସୋ ଘୁମରା ଏବଂ ନୃତ୍ୟ ସବୁକିଛି ମିଳେ ଓଡ଼ିଶାରେ କିଛି ଆଉ ଅଞ୍ଚଳ ସବୁକିଛି ଦେଖିବାକୁ ମିଳେ ସବୁ ଇନଜୟ କରନ୍ତି ପୁରା ଫୁଲ୍ ମସ୍ତି ଏବଂ ଆଉ କିଛି କିଛି ମିଳେ ଅପେରା ଆଉ କି ନୃତ୍ୟ ଏବଂ ହୁଏ ଏହି ଭୁବନେଶ୍ୱରେ ହୁଏ କିଛି ସୋ ଏବଂ କିଛି ଦେଖିବାକୁ ମିଳେ ଏବଂ କିଛି ନାହିଁ ସବୁକିଛି ଓଡ଼ିଶାରେ ମିଳିବ ଯେପରି ଘୁମରା ନୃତ୍ୟ ଏବଂ ସବୁ ମିଳିପାରେ ଆଉ କ'ଣ